ଆମେ ଆମର୍ ଘରର୍ ଚାରିଆଡ଼େ ଘରର୍ ପଛ ଆଡ଼େ ବିଲ ଆର୍ ଆଗ୍ ଆଡ଼େ ବିଲ ସବୁ ଫାଲେ ଘର ଆମେ ଫୁଲ୍ ଗଛ୍ମାନେ ଲଗେଇଛୁଁ ଗୋଲାପ୍ ଫୁଲ୍ ଲଗେଇଛୁଁ ଘରର୍ ଆଗ୍ଆଡ଼େ ଆଉ ଗଞ୍ଜାଫୁଲ୍ ଲଗେଇଛୁଁ ଆଉ ପାଟ୍ବେଙ୍ଗଲା ଫୁଲ୍ ଆଉ ସେବ୍ତି ଫୁଲ୍ ଫୁଲ୍କେ ଆମେ ଆଗ୍ରୁ ମାଟିକୁ କୁଡ଼ି ଦେଲୁ ଆଗ ଆଉ ସେନୁ ଖତ୍ରମାଏଟ୍ ଆନିକରି ଆଉ ସେନ ପକେଇକରି ପାଣି ଦେଇନେଲୁ ଆଉ ତାରପରେ ସବୁ ଗଛ୍କେ ଲଗାଲୁ ବେଲେ ସବୁ ଫୁଲ୍ମାନେ ବଡ଼୍ ବଡ଼୍ ହେଇକରି ଫୁଟିଛି ଆଉ ଦୁଇ ଦିନ ତିନି ଦିନ ଥରେ ପାଣି ଦେସୁଁ ଆଉର୍ ଆମର୍ ବାରି ଫାଲ୍ ଆଡ଼େ ଘରର୍ ପଛ୍ ଆଡ଼େ ଅମୃତ୍ ଭଣ୍ଡା ଲଗାହେଇଛି କଦଲୀ ଗଛ୍ ବି ଲଗାହେଇଛି ବହୁତ୍ ଯତ୍ନ କରୁଛୁଁ ପାଚିଲା ଅମୃତ୍ ଭଣ୍ଡା ବି ଫଲୁଛେଁ ଖାଉଛୁଁ ଆରୁ କଦଲୀ ବି ଫଲୁଛି ଖାଉଛୁଁ ବେଲେ ଆମକୁ ଆଉ କିଛି ଅସୁବିଧା ନାଇ ନ ଫୁଲର୍ ବି ଅସୁବିଧା ନାଇ ନ ଆଉ ଶାଗ ବି ଯୋଗେଇଛୁଁ ଆମର୍ ବାଡ଼ି ଆଡ଼େ ମୂଲା ଶାଗ ଯୋଗେଇଛୁଁ ଭାଜି ଶାଗ ଯୋଗେଇଛୁଁ ସେହି ମାଟିରେ ବହୁତ୍ ସୁନ୍ଦର୍ ଭାବେ ସେଇଟାମାନେ ସବୁ ହେଇଛି